ଆମର୍ ରାଜ୍ୟରେ ମୁଖ୍ୟତଃ ବହୁତ୍ ଜାଗାରେ ଧାର୍ମିକ୍ ନେତାମାନେ ବି ଆଏସନ୍ ଗୁରୁମାନେ ଆଏସନ୍ ବହୁତ୍ ଏନ୍ତା ପ୍ରୋଗ୍ରାମ୍ ମାନେ ବି ହେସି ହେଲେ ମୁଖ୍ୟତଃ ଆମର୍ କଳାହାଣ୍ଡି ଜିଲ୍ଲାରେ ଯେତେବେଳେ ଗୁଟେ ନେତା ବା ଧାର୍ମିକ୍ ନେତା ଆଏସନ୍ ଆମେ ସେମାନ୍ଙ୍କେ ନେଇ ଯାଇକରି ୱେଲ୍କମ୍ କରୁସୁଁ ଆଣ୍ସୁଁ ସେମାନ୍ଙ୍କେ କିଛି ନି କାଏଁ ଖାଇବା ପିଇବାର୍ ଲାଗି ତାଙ୍କର୍ କିିଛି ବ୍ୟବସ୍ଥା ଥିସି ଫୁଲ୍ଫୁଲା ଦେଇକରି ସେମାନ୍ଙ୍କୁ ନେଇ କାଏଁ ସମ୍ମାନିତ୍ କରାହେସି ତା'ର୍ପରେ ତାଙ୍କର୍ ଲାଗି କିଛି ଗୀତଫୀତ କା'ଣା ଗୁଟେ ଏନ୍ତା ବହୁତ୍ କିଛି ଏନ୍ତା କରାହେସି କଲ୍ଚରାଲ୍ ପ୍ରୋଗ୍ରାମ୍ ଟାଇପ୍ର ତା'ର୍ପରେ ସେମାନ୍ଙ୍କୁ ନେଇକିନା ଆମର୍ ନିଜର୍ ଆମର୍ ଗାଁ'ର ଡ଼େଭଲପ୍ ଲାଗି ନା ଆମର୍ କଳାହାଣ୍ଡି ଜିଲ୍ଲାର୍ ଡ଼େଭଲପ୍ ଲାଗି କିଛି ଗୁଟେ ବକ୍ତବ୍ୟ ଦେସନ୍ ସେମାନେ ଯେନ୍ଟା କି ନିକେ ଭଲ୍ଭଲ୍ ଜିନିଷ୍ ଦେଖିକରି ଆମେ ସେମାନ୍ଙ୍କେ ଆକ୍ସେପ୍ଟ୍ ବି କର୍ସୁଁ ଅଧାକେ ଆଉ ପଛେ ସେମାନେ ଏନ୍ତା ଆମର୍ ଗାଁର୍ ଲାଗି ଡ଼େଭଲପ୍ମେଣ୍ଟ୍ ଲାଗି ବହୁତ୍ ଏନ୍ତା ପଏସାପତର୍ ଫଣ୍ଡସ୍ ଫଣ୍ଡସ୍ମାନେ ଦେସନ୍ ଏବଂ ଆଉ ଏନ୍ତା ବହୁତ୍ କିଛି ଏନ୍ତା କର୍ସନ୍ ଆମ ନେତାମାନେ ଯେନ୍ମାନେ ଅଛନ୍ ଏବେ ଏମ୍ ଏଲ୍ ଏ ଏମ୍ପି ଟାଇପ୍ର ଯେନ୍ମାନେ ଅଛନ୍ ଆଏସନ୍ ପ୍ରତି ମାସ୍କେ ଏନ୍ତାମାନେ ମାସ୍କେ ଦୁଇ ମାସ୍କେ ଏନ୍ତା ଥରେ ଥରେ ଆସ୍ତେ ସେନୁ ତା'ର୍ପରେ ଏନ୍ତା